ମ୍ୟାଡ଼ାମ୍ କୁହନ୍ତୁ ଆଉ ଆମେ ତ ପହଞ୍ଚିଗଲୁ ଦେଖାହେଲୁ ଉଁ ଆ ସାମ୍ନାସାମ୍ନି ତ ସବୁ ଟିଚର୍ବି ବସିଛୁ ଆପଣ କଥାପକାନ୍ତୁ କେମିତି କଣ ପିଲାଙ୍କୁ ପାଠ ପଢ଼େଇବେ କେମିତି କଣ ପିଲାଙ୍କ ଫିଉଚର୍ ବ୍ରାଇଟ୍ ହେବ କୁହନ୍ତୁ ମ୍ୟାଡ଼ାମ୍ ଆପଣ କିଛି ବି ଆପଣ ତ ହେଡ଼୍ ରହିଲେ କୁହନ୍ତୁ ପିଲାମାନେ ମୁଁ ତ ଭାବୁଛି ପିଲାମାନେ ଏବେ ତାଙ୍କର ବହୁତ ଭଲ ମେଥ୍ ଇଂଗ୍ଲିଶ୍ ଏସବୁ ବହୁତ ଭଲ ହେଉଛି ପିଲା ବହୁତ ଇନ୍ଟରେଷ୍ଟ ପଢ଼ିବାପାଇଁ ଏ ସେମାନେ କହୁଛନ୍ତି ମ୍ୟାଡ଼ାମ୍ ଆମେ ପ୍ରଥମରୁ ହିଁ ସବୁକିଛି ରିଭିଜନ୍ କରିବାପାଇଁ ଚାହୁଁ ଆଉଥରେ ସବୁ ସବଜେକ୍ଟ ବିଷୟରେ ତାଙ୍କର ଆଉଥରେ ପଢ଼ିବାପାଇଁ ଇଚ୍ଛା ଆଉଥରେ ସବୁ ବିଷୟରେ ମୂଳଠୁ ବୁଝିବାପାଇଁ ଇଚ୍ଛା ଯୋଉମାନେ ପିଲାମାନେ ବି ଜାଣିପାରୁ ନାହାନ୍ତି ସେମାନେ ବି ଆଉଥରେ ଜାଣିପାରିବେ ଆଉ ଯୋଉ ପିଲାମାନେ ବି ବହୁତ ଭଲସେ ବୁଝିଛନ୍ତି ସେ ଆଉଥରେ ବହୁତ ଭଲସେ ବୁଝିପାରିବେ ତେଣୁ ମୁଁ ଭାବୁଛି ସବୁ ସବଜେକ୍ଟ ଯେତିକବି ଅଛି ଆମର ଆମେ ମୂଳଠୁ ପ୍ରଥମେ ରିଭିଜନ୍ କରିଦେବୁ ବହୁତ ଭଲସେ ପିଲାଙ୍କୁ ବୁଝେଇବୁ ରିଭିଜନ୍ କରିବୁ ଯାହାଫଳରେ ପିଲାମାନଙ୍କୁ ଇଜି ହେବ ସବୁକିଛି ବୁଝିବାପାଇଁ ତାଙ୍କୁ ସହଜ ଲାଗିବ ପାଠଟା ଏ ଆଗକୁ ଟେନ୍ କ୍ଲାସ୍ ଏକ୍ସାମ୍ ଆସିବ ସେମାନଙ୍କୁ ବି ଏକ୍ସାମ୍ ବୁଝିଥିଲେ ହିଁ ପାଠଟା ସେମାନେ ବହୁତ ଭଲସେ ଏକ୍ସାମ୍ ଦେଇପାରିବେ ମୁଁ ଭାବୁଛି ମୁଁ ଭାବୁଛି ସବୁ ସାର୍ ମାନେ ବି ଆମେ ଯେତିକି ଜଣ ଅଛନ୍ତୁ ଅଛନ୍ତି ଏଇ ସମସ୍ତେ ସମସ୍ତଙ୍କ କ୍ଲାସ୍ ରେ ଯେତିକ ପିଲା ଅଛନ୍ତି ମୂଳଠୁ ସବୁପାଠ ରିଭିଜନ୍ ହିଁ କରିଦିଅନ୍ତୁ ରିଭିଜନ୍ କଲେ ହିଁ ଏଇ ପିଲାମାନେ ବୁଝିପାରିବେ ପାଠଟା ଜାଣିପାରିବେ ମୁଁ ସେୟାହିଁ ଭାବୁଛି ଆପଣ କୁହନ୍ତୁ ନିହାତି ନିହାତି ନିହାତି ଆପଣ ବି ଯୋଉଟା କହୁଛନ୍ତି ଠିକ୍କଥା କହୁଛନ୍ତି ଆମେ ପିଲାଙ୍କ ଫିଉଚର୍କୁ ଚାହିଁଲେ ବି ଆମେ ତ କରିବି ପାରିବୁନି କାରଣ ଆମର ହାତଗୋଡ଼ ବନ୍ଧା ସରକାରଙ୍କ ପାଖରେ ସରକାର ଯାହାହିଁ କହିବେ ସେଇଟା ତ ଆମକୁ କରିବାପାଇଁ ପଡ଼ିବ ଆମେ ଚାହିଁଲେ ବି କରିପାରିବୁ ନାହିଁ ଯୋଉଟାକି ଆମେ ଚାହୁଁଛୁ ତେଣୁ ଉଁ ଆପଣ ଯାହାବି କହିବେ ସେୟାହିଁ ହେବ ଆଉ କଣ ସରକାର ଯାହା କହିବେ ସିଏ ଆପଣଙ୍କ ପାଖକୁ ଗଲେ ଆପଣ ଯାହା କହିବେ ସେୟାହିଁ କରିବାପାଇଁ ଆମମାନଙ୍କୁ ପଡ଼ିବ ଆଜ୍ଞା ଆଜ୍ଞା ରଖ